ଆପଣ ଏମିତି ଏକ ପୁସ୍ତକ ପଢ଼ିଛନ୍ତି କି ମାନେ ପୁସ୍ତକ ଆମ ପୁସ୍ତକ ମାନେ ତ ପାଠ ପଢ଼ା ସହିତ ଆମେ ମଜାକ ମସ୍ତି ବି କରିଥାଉ ସେଥିପାଇଁ ଆମ ପୁସ୍ତକ ଗୁଡ଼ିକୁ ମଧ୍ୟ କମେଡ଼ି ପୁସ୍ତକ ମଧ୍ୟ ବାହାରିଛି ଆମକୁ ହସାଇବା ପାଇଁ ଏମିତି କମେଡ଼ି ପୁସ୍ତକ ମଧ୍ୟରେ ଗୋଟିଏ ମିକି ମାଉସ୍ ପୁସ୍ତକ ଅଛି ଯାହା ମୁଁ କିଣିଥିଲି ପାଞ୍ଚଶହ ଟଙ୍କା ଦେଇ ଅନଲାଇନ୍ ଅର୍ଡ଼ର୍ କରିଥିଲି ସେଇ ପୁସ୍ତକଟା ମୋତେ ଯେତେବେଳେ ରାଗ ଲାଗେ ବା ଦୁଃଖ ଲାଗେ ସେଇ ପୁସ୍ତକଟା ମୁଁ ପଢ଼ିଥାଏ ସେଇ ମିକି ମାଉସ୍ ପୁସ୍ତକରେ ମିକି ମାଉସ୍ ଆଉ ଅନେକ କାର୍ଟୁନ୍ ଗୁଡ଼ିକ ଦେଇଥାଏ ସେଇଟା ମୁଁ ବେଳେ ବେଳେ ପଢ଼ିଥାଏ ବହୁତ ହସ ମଧ୍ୟ ଲାଗେ ମତେ ସେଇଟା ମୁଁ ସବୁଦିନ ପଢ଼ୁଥାଏ ସାଙ୍ଗମାନେ ମଧ୍ୟ ଦେଖନ୍ତି ମୋତେ ଆଉ ମୋତେ ପଚାରନ୍ତି ଭାଇ ତୁ ଏଟା କ'ଣ ପଢ଼ୁଛୁ ମୁଁ କହେ ଭାଇ ମିକି ମାଉସ୍ ପୁସ୍ତକଟି ତୁମେ ମାନେ ମଧ୍ୟ ଏହାକୁ କିଣିବ ପଢ଼ ବହୁତ ହସ ଲାଗିବ ସବୁବେଳେ ଏମିତି ପାଠ ପଢ଼ିବା ସହିତ ପାଠ ପଢ଼ିବା ସହିତ ଏହି ପୁସ୍ତକ ମଧ୍ୟ ପଢ଼ିଥାଏ ମିକି ମାଉସ୍ ପୁସ୍ତକ ପଢ଼ି ଯେ ପୁସ୍ତକ ପଢ଼େ ମୋତେ ସବୁ ସମୟରେ ହସାଇ ଥାଏ ମୁଁ ଏହି ପୁସ୍ତକ ପଢ଼ିଲେ ବହୁତ ହସ ଲାଗେ ମୋତେ ତା'ପରେ ମୁଁ ସମସ୍ତଙ୍କୁ ମଧ୍ୟ ହୋଇଥାଏ ଏ ପୁସ୍ତକଟି ପଢ଼ ମିକି ମାଉସ୍ ପୁସ୍ତକଟି ଆପଣ ଅନେକ କାର୍ଟୁନ୍ ପୁସ୍ତକ ମଧ୍ୟ ଅଛି ଯାହା କିଣିକି ପଢ଼ିଲେ ବହୁତ ମନ ଖୁସି ଲାଗିବ ବହୁତ ହସ ଲାଗିବ ଆଉ ଏ ପୁସ୍ତକ ବିଷୟରେ ମୁଁ ଏତିକି କହିବାକୁ ଚାହୁଁଛି ଯେ ଆପଣମାନେ ମଧ୍ୟ ଏଇ ପୁସ୍ତକ କମେଡ଼ି ପୁସ୍ତକଟା କିଣନ୍ତୁ ପଢ଼ନ୍ତୁ ମନ ଖୁସି କରନ୍ତୁ ଆପଣମାନେ ମଧ୍ୟ ଏମିତି କମେଡ଼ି ପୁସ୍ତକଟା କିଣନ୍ତୁ ପଢ଼ନ୍ତୁ ହସନ୍ତୁ